ହଁ ମାଁ ହଁ ମୁଁ ଟିକେ ରଣପୁରୁ ଆସିଥିଲି ହେରି କ'ଣ କାମ ଥିଲା କହୁନୁ ଘରକୁ କିଏ ଆସିଛନ୍ତି ମ କ'ଣ କ'ଣ ମିଠା ନେବି ଛେନାପୋଡ଼ ଖାଲି ନେବି ନା ଆଉ କ'ଣ ନେଇଗଲେ ହେଇଯିବ

ହଁ ଛେନାପୋଡ଼ ତ ନେବି ୟେ ଘରେ କୋଲ୍ଡ ଡ୍ରିଂକ୍ସ ହେରିକା ଥିଲା ଟି ହଉ ତାହେଲେ ମୁଁ ଏଆଡୁ ଥଣ୍ଡା ଗୋଟେ ନେଇଯାଉଛି ଆଉ ମିକ୍ସଚ୍ର ବି ଯୋଡ଼େ ନେଇଯାଉଛି ହଁ ହଁ ହଉ ତାହେଲେ ମୁଁ ଟିକେ ପହଁଞ୍ଚିଲା ଏଠିକି ଲେଟ୍ ହେବ ମୁଁ କ'ଣ କରିବି ଯେ ଏଠି ତ ଗ୍ୟାସ୍ ପାଇଁ ଲାଇନ୍ରେ ମୁଁ ଠିଆ ହୋଇପଡ଼ିଛି ଗ୍ୟାସ୍ଟା ବୁକିଂ କରିଥିଲି ଆସିକି ନେବି ବୋଲି ଲାଇନ୍ରେ ଛିଡ଼ା ହୋଇପଡ଼ିଛି ଗ୍ୟାସ୍ଟା ହଁ ହଉ ତାହେଲେ ମୁଁ ତାହେଲେ ଲାଇନ୍ରୁ ପଳଉଛି ଭାଇକୁ କହିବୁ ଆସିକି ନେଇଯିବ

ହଉ ତାହେଲେ ଇଏ ଛେନାପୋଡ଼ ନେବି ନା ଷ୍ଟିମ୍ର ଯୋଉ ପୋଡ଼ ଆସୁଛି ସେଟା ନେଇଯିବି ଏ ରବି ଦୋକାନରୁ ତାହେଲେ ନେଇଯାଉଛି ଆଉ ମୋ ପାଖରେ ମୁଁ ଏ ଗ୍ୟାସ୍ପାଇଁ ଯୋଉ ପଇସା ଆଣିଥିଲି ତୁ ତ ମନା କରୁଛୁ ଗ୍ୟାସ୍ ନେବିନି ବୋଲି ସେ ପଇସାରେ ନେଇଯିବି ଆଉ ହଁ ମୋ ପାଖରେ ଆଉ ଦୁଇଶହ ଟଙ୍କା ଖଣ୍ଡେ ଥିଲା ହଁ ହଁ ପଇସା ହେବ ମୋ ପାଖରେ ଗ୍ୟାସ୍ଟା ଭାଇ ଆସିଲେ ନେଇଯିବ ମୁଁ ଏଇ ଯେତିକି ପଇସା ଅଛି ସେ ପଇସାରେ ପୋଡ଼ ନେଇଯାଉଛି ମିକ୍ସଚର୍ ନେଇଯିବି ଆଉ ଥଣ୍ଡା ନେଇଯିବି ଆଉ କଦଳୀ ହେରିକା ନେବି କି ହଉ ତାହାହେଲେ ମୁଁ ନେଇଯାଉଛି ଆଉ ଏବେ ନେଇକି ଦଶ ମିନିଟ୍ରେ ଯାଇକି ମୁଁ ପହଁଚୁଛି ମୁଁ ଯାଉଛି ପୋଡ଼ ଛେନାପୋଡ଼ କିଣିବାକୁ ଏ ରବି ଦୋକାନକୁ ଯାଉଛି ନାଇ ନାଇ ନାଇ ମୁଁ ଜଲ୍ଦି ଯାଉଛି ଏବେ ଆମ ଘରେ ଯୋଉ ଯେତିକି ଚା କରିବା ପାଇଁ ଅଛି ତ ସବୁ ଜିନିଷ ହଉ ତାହେଲେ କ୍ଷୀର ପ୍ୟାକେଟ୍ଟେ ତାହେଲେ ନେଇଯିବି ଆଉ ହଉ

ନାଇ ମୁଁ ଯାଇକି ଦଶ ମିନିଟ୍ରେ ପହଁଚୁଛି ତୁ ବ୍ୟସ୍ତ ହନା ନାଇ ଏବେ ମୁଁ ରବି ଦୋକାନ ଠୁ ମୁଁ ପୋଡ଼ ବୁଝୁଛି ସେ ରେଟ୍ କହୁଛି ଦୁଇଶହ କୋଡ଼ିଏ ଟଙ୍କା ନେବ ବୋଲି କିଲୋ ଏଇଥିରୁ କିଲୋଟେ ନେଇକି ଯାଉଛି ଭାରି ଆଉ ନାଇ ନାଇ ଭଲ ସେ କହୁଛି ତ ପିଓର୍ ପୋଡ଼ କରୁଛି ବୋଲି ହଁ ହଉ ମୁଁ ତାକୁ କହିବି ବର୍ତ୍ତମାନ୍ ଚାଖି ନେଉଛି ଚାଖି କି ନେବି ଆଉ ହଉ ହଁ ହଉ ମାଁ ତୁ ରଖେ ମୁଁ ଯାଇକି ପହଁଚୁଛି ଦଶ ମିନିଟ୍ରେ